ମୁଁ ଗୀତ ହେଉଛି ମୋବାଇଲରୁ ନହେଲେ ଟିଭିରୁ କି ପ୍ରତିଯୋଗୀତାରେ ଏମିତି ସବୁ ଶୁଣେ ଯେଉଁ ମୋତେ ଆଧୁନିକ ଗୀତ ବହୁତ ଭଲ ଲାଗେ ମୁଁ ସେ ଗୀତଟା ବସି ଗାଇବି ଆଜି ଆଗରୁ ତ କେବେ ଥରେ ଏଇ ମୋର ହୃଦୟରେ ଟିକିଏ ହେଲେ ଟିକିଏ ହେଲେ ପ୍ରେମରଙ୍ଗ ଲାଗି ନଥିଲା